ତୋର ସବୁ ଭଲ ଚାଲିଛି ହଁ ହଁ କୁହ କେମିତି ଅଛ ମୁଁ ବି ଭଲ ଅଛି ହଁ ଭଲ ଅଛି ଆଉ ତୁମର ସବୁ କେମିତି

ନା କ'ଣ ହୋଇଛି ହଁ ଯାଇଥିଲି ଏହି କ'ଣ କି ଆମ ଯେଉଁ ପାଖ ସେହି ଯେ ମୋଲ ବାବୁଙ୍କ ପାଖକୁ ମୁଁ କିଣିବାକୁ ଯାଇଥିଲି ହଁ ମୁଁ ତ ଦେଖିଲି ଯାଇକି ସେହିଠି ସବୁ ଧାଡ଼ିରେ ଛିଡ଼ା ହେବା ପାଇଁ ପଡ଼ିଲା କେତେ ସମୟ ପରେ ଯାଇକି ମୁଁ କିଣିକି ଆଣିଲି ହଁ ବହୁତ ଭଲ ଚାଲୁଛି ମୁଁ ତ ଦେଖିକି ମାନେ ତାକୁ ଦେଖିଲି ପ୍ରଥମତଃ ଗରାଖମାନଙ୍କୁ ବହୁତ ବ୍ୟବହାର ସହିତ ସେ ତ ଡାକୁଛି ତା'ପରେ ତା ଭଲ ଭାବେ କଥା ହୋଇକି ନା ତା'ପରେ ତା ଦୋକାନକୁ ଯିବ ତ ବହୁତ ବ୍ରାଣ୍ଡେଡ଼ କମ୍ପାନୀର ସବୁ ଦେଖାଉଛି ସବୁବି ଭଲ ଅଛି ହଁ ତା'ର ତ ପାଖାପାଖି ମାସକୁ ତାର କୋଡ଼ିଏ ତିରିଶ ହଜାର ହୋଇ ଯାଉଥିବ ହଁ କ'ଣ ତୁମେ ବି ବେପାର କରିବା ପାଇଁ ଭାବୁଛ ନା କ'ଣ ହଁ ସେହିଟା ବି ଦେଉଛି ପା ମୁଁ ଅଧା ଆଣିଲି ତା ପାଖୁ ଆଉ ଅଧା ମୋ ପାଖରେ ପଇସା ନଥିଲା ତ ତାକୁ ମୁଁ ବାକି ଦେବାକୁ କହିଲି ତ ସେ ଖୁବ ଶୀଘ୍ର ରାଜି ହୋଇଗଲା ହେଉ ଠିକ ଅଛି ମୁଁ ତୁମକୁ ଉଧାରୀ ଦେଇ ଦେଉଛି ତୁମ ପାଖରେ ପଇସା ହେଲା ପରେ ମୋତେ ପୁଣି ଦେଇ ଦେବ ସେମିତି କହିଲା ତ ମୋତେ ସେ ଦୋକାନୀ ବାଲାକୁ ବହୁତ ଭଲ ଲାଗିଲା ହଁ ହଁ ସେ ଦେଇଦେବ ତା'ପାଖରେ ସେମିତି କିଛି ନାହିଁ ତ ବହୁତ ଭଲ ଲୋକଟା ହଁ ବହୁତ ଭଲ ହଁ ସେ କର୍ମଚାରୀ ଗୁଡ଼ାକ ବି ବହୁତ ଭଲ ଆଉ ତା ପାଖରୁ ତ ଗରାଖ ବୋଲି ତ ଯାଉନାହାନ୍ତି ସବୁବେଳେ ଯେତେବେଳେ ଦେଖା ତା ପାଖରେ ଗରାଖ କେବେ ଦିନେ ବାହାର ପୁଣି ଶପିଂ ପାଇଁ ଦୁଇ ଜଣ ଯିବା ହେଉ ଏ ଯେଉଁ ହଁ ମୁଁ ଭାବୁଛି ଏହି ଯେଉଁ ବାହୁଡ଼ା ଯାତ୍ରା ନାହିଁ ସେହିଥିପାଇଁ କିଛି ଶପିଂ କରିବା ପାଇଁ ଚାଲିଯିବା ତାଙ୍କ ଦୋକାନକୁ ହଁ

ହଁ ମୋର ବି ବହୁତ କିଛି କିଣିବାର ଅଛି ମୋ ପାଇଁ କିଣି ପୁଣି ମୋ ଭାଇ ଭଉଣୀଙ୍କ ପାଇଁ ବି ବହୁତ କିଛି କିଣିବାର ଅଛି ନା ସେହିଥିପାଇଁ ହଁ ବହୁତ ଗୁଡ଼ିଏ କ୍ରିମ୍ କିଣିବାର ଅଛି ସାବୁନ କିଣିବାର ଅଛି ସ୍ୟାମ୍ପୁ କିଣିବାର ଅଛି ବହୁତ ଗୁଡ଼ିଏ ଆମର ପୁଣି ଏତେ ବଡ଼ ଫ୍ୟାମିଲି ହଁ ହେଉ ଠିକ ଅଛି କେବେ ଗୋଟିଏ ଆସିବ ସାଙ୍ଗ ହୋଇକି ଯାଏ ଆଉ କେତେ ଦିନ ପରେ ପୁଣି ଆମେ ଦୁଇ ଜଣ ଦେଖା ହେବା ନା ତ ମୋତେ ବହୁତ ଖୁସି ଲାଗୁଛି ଆଉ ଦିନେ ଏମିତି ମସ୍ତି କରିବା ପାଇଁ ଟାଇମ୍ ମିଳିବନି ନା ତ ସେହିଥିପାଇଁ